ହଁ ମୁଁ ଲାଇଭ ମଡ଼େଲ କେବେ ସ୍ଥିର ଜୀବନ ସେଟପରୁ ଆକର୍ଷିତ ହୋଇଅଛି ଏହାର ଅନୁଭୂତି ମୁଁ ଆପଣଙ୍କୁ କହୁଛି ଥରେ ମୁଁ ମୋ ପରିବାରଙ୍କୁ ସାଥିରେ ନେଇ ବୁଲିବା କୁ ଯାଇ ଥିଲି ଗୋଟିଏ ନଦୀ ବନ୍ଧ ଦେଖିବାକୁ ଯାଇଥିଲୁ ଦେଖିଲୁ ସେଠାରେ ଗୋଟିଏ କୁକୁର ତା ଜୀବନ ଚାଲି ଯାଉ ଥିଲା ଜଣେ ବାଳକ ହଟାତ କିଛି ନ ଭାବି ସେ କୁକୁରକୁ ବଞ୍ଚାଇ ବାକୁ ନଦୀକୁ ଡେଇଁ ପଡ଼ିଲା ଓ ସେ କୁକୁରକୁ ବଞ୍ଚାଇ ପାରିଥିଲା ଏହା ଅତ୍ୟନ୍ତ କଷ୍ଟକର ମୂହୁର୍ତ୍ତ ଥିଲା